ମୁଇଁ ମୋର୍ ପୁଅକୁ ଗାଁ ସ୍କୁଲ୍ ମେ ପଢ଼ାସି ସେନୁ ହେତ୍କି ଭଲ ସୁବିଧା ନାଇଁନ ଗାଁ ସ୍କୁଲ୍ରେ ହେଲେ ସବୁବେଲେ କହିଁସି ମାଷ୍ଟର୍ କହୁଛି ଯେ ଛୁଆକୁ ଭଲ ସେ ପଢ୍ ଆଉ ମାସ୍ କ ମାସ୍ କ କମସେ କମ୍ ଏଗ୍ଯାମ୍ କର୍ବା କଥା ଯେହେତୁ ମାସ୍ କ ମାସ୍ ଏଗ୍ଯାମ୍ କଲେ କାଁ କିଛି ଜାନି ପାର୍ବିନି ଛୁଆ ମାନକର୍ ଯେ କେନ୍ ଛୁଆ କେତେ ମାର୍କ ଆନ୍ଛି କି ଜାନୁଛି କି ନାଇଁ ଯାନ୍ବା ହେଟା ନାଇଁ ହେବ ଖାଲି ସିଏ ବର୍ଷକେ ଥରେ ଯେ ପରୀକ୍ଷା କରୁଛନ୍ ଥରେ କେ ଦୁଇଥର ହେତ୍କି ହେ ଆଉ ସେ ଟ୍ୟୁସନ୍ ଫ୍ୟୁସନ୍ ତ ସେନୁ ବି ହେତ୍କି ନା ହୁଏ ଇଲୁଗ ଘରେ ପଢ଼ାଲେ ଯେ ବୋଲେ ହେତିର୍ ଲାଗି ପୁରା ଯେତ୍କି ବାତରୁ ବି ସୁବିଧା ନାଇଁ ନ ଛୁଆମାନେ କେଦି ଖାଇବେ ଯଦି ଘର୍ କେ ଆଇଁବେ ପ୍ରାର୍ଥନା ହଉଥିବା ବି ଛୁଆମାନେ ନାଇଁଯନ୍ ବୁଲୁଥିବେ ଯେ ପ୍ରାର୍ଥନା ସାର୍ବା ପ୍ରେଜେଣ୍ଟ ପଡ଼ି ସାର୍ବା ସେ ଛୁଆମାନେ ଯିବେ ଆଉ ବସ୍ବେ ମାଷ୍ଟର୍ ଯଦି ପଢ଼ୁଥିବା ଛୁଆମାନେ ପଛ କରୁଥିବେ ପଛକେ ଦେଖୁଥିବେ ଭଲ୍ ସେ ପଢାପଢ଼ି କର୍ବାର୍ ନାଇଁ ଧ୍ୟାନ୍ ଦେବା ନାଇଁ ସେ ସ୍କୁଲ୍ରେ ପଙ୍ଖା ବି ନାଇଁନ ଛୁଆ ମାନେ କେ ଖରା ମାସ ହେଲାନ ପଙ୍ଖା ବି ନାଇଁନ ଛୁଆ ମାନେ ଗର୍ମ ନେ ରହୁଛନ୍ ମାଷ୍ଟର୍ଙ୍କୁ ସବୁବେଳେ କୁହାଯାଇସି ଯେ ଭଲ୍ ସେ ପଢ଼ ମାସ୍ କୁ ମାସ୍ କମ୍ ସେ କମ୍ ଏଗ୍ଯାମ୍ କର୍ କେନ୍ ଛୁଆ କେତେ ଯାନ୍ଲା କାଣା ଯଦି ୟୁ ପି ସ୍କୁଲ୍ କର୍ବା କଥା ଖେଳ ଖୁଲି କର୍ବା କଥା କେନ୍ ଛୁଆ ଖେଳ ଥି ଭଲ ଅଛେ କି ନାଇଁନ ବୋଲି